ମୋତେ ଧାର୍ମିକ ସଙ୍ଗୀତ ପସନ୍ଦ ଲାଗେ ବା ମୁଁ ପିଲାଦିନଠୁ ଧାର୍ମିକ ଗୀତ ଶୁଣି ଆସୁଅଛି ବା ଭଜନ ଶୁଣିକିରି ଆସୁଅଛି ସେଥିମଧ୍ୟରେ ଆମ ଘର ଫ୍ୟାମିଲି ବି ସମସ୍ତେ ଧାର୍ମିକ ଗୀତ ପିଲାଦିନଠୁ ବି ମୋତେ ଶିଖିଚିିତି ବା ମୋତେ ବି ଧାର୍ମିକ ଗୀତ ଶୁଣିଲେ ମନ ପ୍ରଫୁଲ୍ଲ ରହିଥାଏ ଧାର୍ମିକ ଗୀତ ଶୁଣିବା ଦ୍ୱାରା କିଛି ମନ ପ୍ରଫୁଲ୍ଲ ରହିଥାଏ ସେଥିମଧ୍ୟରେ ମୁଁ ଧାର୍ମିକ ଗୀତ ଅନ୍ୟ ଲୋକମାନଙ୍କୁ ବି ମୁଁ ଶିଖାଇ ଥାଏ ବା କହିଥାଏ ବା ନମିତା ଅଗ୍ରୱାଲାଙ୍କର ବି ଧାର୍ମିକ ଗୀତ ସବୁବେଳେ ଶୁଣିଥାଏ ବା ଧାର୍ମିକ ଗୀତ ଭଜନ ଗୀତ ଆମର ଘରେ ଟିଭିରେ ଲାଗିଥାଏ ସେଥିମଧ୍ୟରେ ମୁଁ ସବୁବେଳେ ଧାର୍ମିକ ସେଥିପାଇଁ ଗୀତ ବି ମୋତେ ବି ପସନ୍ଦ ଲାଗେ ସେଥିମଧ୍ୟରୁ ମୁଁ ବି ଧାର୍ମିକ ଗୀତ ସବୁବେଳେ ଗାଇଥାଏ ବା ଲୋକମାନଙ୍କୁ ଧାର୍ମିକ ପାଇଁ ଟିକେ କହିଥାଉ କହିଥିବାରୁ ଲୋକମାନେ ବି ମୋତେ ଧାର୍ମିକ ଗୀତ ମଧ୍ୟରେ ବହୁତ ସାହାଯ୍ୟ କରିଛନ୍ତି ଧାର୍ମିକ ଗୀତ ବି ସବୁ ପ୍ରକାର ଗୀତ ମଧ୍ୟରୁ ଅଲଗା ଗୀତ ଧାର୍ମିକ ଗୀତ ଗୋଟେ ଭଜନ ବା ଧାର୍ମିକରେ ଏକ ଭଲ ଭଜନ ରହିଥାଏ ଧାର୍ମିକ ଗୀତରେ ଏକ ସବୁ ପ୍ରକାର ଲୋକ ବି ଶୁଣିଥାନ୍ତି ଧାର୍ମିକ ଗୀତ